ଆମ ଓଡ଼ିଶାରେ ଚାଷ ପାଇଁ ଜଳଉତ୍ସ ଗୁଡ଼ିକ ରହିଛି ଏବଂ ସ୍ଥାୟୀ ଜଳ ଯୋଗାଣ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି ଆମେ କୃଷକମାନେ ଧାନ ଗହମ ମକା ଝୋଟ ଚିନାବାଦାମ ଏହିସବୁ ଚାଷ ଆମେ କରିଥାଉ ଚାଷ ପାଇଁ ନିହାତି ଜଳ ଦରକାର ପଡ଼ି ପଡ଼ିଆ ଯଦି ଚାଷ କରିଥିବା ବେଳେ ଆମେ ପାଣି ନଦେଲେ ଚାଷ ନଷ୍ଟ ହୋଇଯିବ ସେଥିପାଇଁ ଆମକୁ ଭାରତ ସରକାର ଉଠାଜଳ ବା ଟ୍ରାନ୍ସଫର୍ମ୍ ଏହିସବୁ ବ୍ୟବସ୍ଥା ରହିଛି କୃଷକମାନଙ୍କ ସୁବିଧା ସୁଯୋଗ ହୋଇପାରୁଛି ଏବଂ ଫସଲରୁ ଆମଦାନୀ ମିଳି ଆମଦାନୀ ମିଳି ପାରୁଛି ଜମିରେ ଯଦି ଜଳସେଚିତ ହେଉଥିବା ତା'ହେଲେ ଆମକୁ ଆମକୁ ଭଲ ଭାବରେ ପାଣି ଦେବା ନିହାତି ଦରକାର ଜଳ ଯଦି ଚାଷରେ ନ ଦେବା ତା'ହେଲେ ଫସଲ ଭଲ ଭାବରେ ହେବ ନାହିଁ ତେଣୁ କରି ଆମ ଗାଁରେ ବିଭିନ୍ନ ପ୍ରକାର ଉଠା ଜଳ ଟ୍ରାନ୍ସଫର୍ମ୍ ଏହିସବୁ ଗୁଡ଼ିକ ବ୍ୟବସ୍ଥା ରହିଛି ଯାହାକି କୃଷକ ମାନେ ନିଜ ମନଇଚ୍ଛା ଅନୁଯାୟୀ ଚାଷ କରୁଛନ୍ତି ଏବଂ ଫସଲରୁ ଆମଦାନୀ ମଧ୍ୟ ଲାଭ ପାଇପାରୁଛନ୍ତି